ଲୋପମୁଦ୍ରା ରେଷ୍ଟୁରାଣ୍ଟକୁ ଲାଗିଛି କି ମୁଁ ଆପଣଙ୍କ ହୋଟେଲରେ ଆଗରୁ ଖାଇଥିଲି ଭାତ ଡାଲି ପନୀର୍ ଏକ ପ୍ଳେଟ୍ ମାଛ ଏକ ପ୍ଲେଟ୍ ଚଣା ତରକାରୀ ଏକ ପ୍ଲେଟ୍ ବହୁତ ସ୍ୱାଦ ଥିଲା ଟେଷ୍ଟ ମଧ୍ୟ ଥିଲା ଆଉ ସେଇ ଏକା ଆହୁରି ଗୋଟିଏ ଅର୍ଡ଼ର ରଖନ୍ତୁ ଭାତ ଡାଲି ପନୀର୍ ଏକ ପ୍ଲେଟ୍ ମାଛ ଏକ ପ୍ଲେଟ୍ ଚଣା ଏକ ପ୍ଲେଟ୍ ଆଉ ଠିକ୍ ବାର୍ଟା ବେଳେ ପଠାଇଦେବେ ରହୁଛି